ରଶ୍ମି ବାଷ୍ପ ବିକିରଣ ଅନୁକମ୍ପା ବାସ୍ତୁ ବିସ୍ତାରକ ପ୍ରଯତ୍ନ ପ୍ରକଳ୍ପ ଖଣ୍ଡ ବାକ୍ୟ ଗୁଡ଼ିକ ହେଲା ଆପଣଙ୍କର କହି ଜାଣିଲେ କଥା ସୁନ୍ଦର ଗାଁ କାନିଆଁ ସିଙ୍ଘାଣୀ ନାକି ଫମ୍ପା ମାଠିଆର ଆବାଜ୍ ବେଶୀ ଭୋକିଲା କୁକୁର କାମୁଡ଼େ ନାହିଁ ଗାଁ ପରିମଳ ଧୋବା ତୁଠରୁ ରଖିଲେ ଶିବ ମାରିବ କିଏ ଅନୀତି ଅନୀତି ନୀତି ବିରୋଧୀ ଏବଂ ଆମ ମାତୃଭାଷା ଆମ ପାଇଁ ମହାନ୍ କାହିଁକି ନା ଆମେ ସମସ୍ତେ ମାତୃଭୂମି ଆଉ ମାତୃଭାଷା ୟା ପାଇଁ ଗର୍ବ ଅନୁଭବ କରିବା ଉଚିତ୍ ଏବଂ ଗର୍ବ ଅନୁଭବ ମଧ୍ୟ କରୁ ଏଇଥିପାଇଁ ଯେ ଆମ ମାତୃଭାଷା ଏଭଳି ଏକ ଆଶାଳୀନ ଏବଂ ସମ୍ବେଦନଶୀଳନ ମାତୃଭାଷା ଅନ୍ୟ ଦେଶର ବା ଅନ୍ୟ ରାଜ୍ୟର ରାଜ୍ୟର ମାତୃଭାଷା ଠାରୁ ଅତି ମଧୁର ଶ୍ରୁତି ମଧୁର ଏବଂ ଶୁଣିବାକୁ ଯେତିକି ଭଲ ଲାଗେ କହିବାକୁ ମଧ୍ୟ ସେତିକି ଭଲ ଲାଗେ ତା ସହିତ ସବୁଠାରୁ ଭଲ ଜିନିଷ ହେଉଛି ଆମ ଭାଷାରେ ଶାଳୀନତା ଅଛି ଆମ ଭାଷା ଅତି ଉଚ୍ଚମାନର ଏବଂ ଆମ ଭାଷା ଅନ୍ୟ ରାଜ୍ୟର ଭାଷା ଠାରୁ ମଧ୍ୟ ବହୁ କଷ୍ଟ ଅନ୍ୟ ରାଜ୍ୟର ଭାଷା ଶିଖିବା ବହୁତ ସହଜ କିନ୍ତୁ ଆମ ରାଜ୍ୟର ଭାଷା ଓଡ଼ିଆଭାଷା ଏତେ ମହାନ୍ ତାକୁ ଶିଖିବା ବହୁତ କଷ୍ଟକର ହୋଇ ପଡ଼େ ଯେଉଁଥିପାଇଁକି ଆମ ଓଡ଼ିଆ ଭାଷାକୁ ସମସ୍ତେ ସମ୍ମାନ ଦେବା ଉଚିତ୍ ଏବଂ ଓଡ଼ିଆ ଭାଷା ଭାରି ବଢ଼ିଆ ଆମେ ଓଡ଼ିଆ ମଧ୍ୟ ଭାରି ବଢ଼ିଆ